ଗ୍ରାମାଞ୍ଚଳରେ ସରକାରୀ ଶାସନର ଅଭାବ ହେଉଛି ପ୍ରଥମେ ହେଲା ଦୁର୍ବଳ ସରକାରୀ ସେବା ଦୁର୍ବଳ ସରକାରୀ ସେବା ଠିକ ଭାବରେ ସରକାରଙ୍କ ଦ୍ୱାରା ଗଠନ ହେଉଥିବା ଯୋଜନା ମୂଳକ କାର୍ଯ୍ୟ ଲୋକମାନଙ୍କର ପାଖରେ ଗ୍ରାମାଞ୍ଚଳରେ ପହଞ୍ଚି ପାରୁନାହିଁ ଦ୍ଵିତୀୟରେ ଆସିଲା ପରିବେଶ ଅବକ୍ଷୟ ଗ୍ରାମାଞ୍ଚଳରେ ଯେକୌଣସି ଜଙ୍ଗଲ ସୃଷ୍ଟି ହୋଇଛି ସେ ଜଙ୍ଗଲକୁ କ୍ଷତି କରି ସେ ଜାଗାରେ ଯେକୌଣସି ଅଫିସ ହେଉ ଘର ଦ୍ୱାରା ହେଉ ଏଗୁଡ଼ାକ ତିଆରି କରାଯାଉଛି ତୃତୀୟ ହେଲା ସ୍ୱାସ୍ଥ୍ୟ ଅସମାନତା ଗ୍ରାମାଞ୍ଚଳରେ ଠିକ ଭାବରେ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଉନାହିଁ କାରଣ ପ୍ରତି ଗ୍ରାମାଞ୍ଚଳ ମାନଙ୍କରେ ମେଡ଼ିକାଲର ସୁବିଧା ଉପଲବ୍ଧ ହେଉନାହିଁ ଏବଂ ନେକ୍ସ୍ଟରେ ଆସିଲା ଅପରାଧ ଅପରାଧ ଗ୍ରାମାଞ୍ଚଳ ମାନଙ୍କରେ ଫାଣ୍ଡି ହେଉ କିମ୍ବା କୌଣସି ଥାନାର ସେମିତି ଉନ୍ନତିକରଣ କରାଯାଇନାହିଁ ଯାହା ଫଳରେ କି ଅପରାଧର ସଂଖ୍ୟା ମଧ୍ୟ ବଢ଼ିଯାଉଛି ଏବଂ ସାମାଜିକ ଅଶାନ୍ତି ସମାଜ ଭିତରେ ଏକତା ରହୁନାହିଁ କାରଣ ଆମର ସଂସ୍କୃତି ଏବଂ ପରମ୍ପରା ତାକୁ କେହି ବି ମାନୁ ନାହାନ୍ତି ଯାହା ଫଳରେ ସାମାଜିକ ଅଶାନ୍ତି ସୃଷ୍ଟି ହେଉଛି ରାଜନୈତିକ ଅବହେଳା ଏବଂ ଗ୍ରାମାଞ୍ଚଳରେ ଲୋକମାନଙ୍କ ପାଖରେ ଯେଉଁମାନେ ରାଜନୈତିକ ରହିଲେ ସେମାନେ ଠିକ ଭାବରେ ସରକାରଙ୍କର ଯୋଜନାକୁ ସେମାନଙ୍କ ପାଖରେ ପହଞ୍ଚାଇ ପାରୁନାହାନ୍ତି